ମୁଁ ଏକ ନୂତନ ମୋବାଇଲ ନମ୍ବରଟିଏ ପାଇଛି ଓ ଏହି ନମ୍ବରଟି ଡି ଜି ଲକର୍ ରେ କଲେଜର ଗ୍ରୁପ୍ ପିଲାମାନଙ୍କ ସହ ଅପଡ଼େଟ୍ ହୋଇନାହିଁ ଏଣୁ ଅନୁରୋଧ କରୁଛିି ଯେ ତୁମେ ଯେଉଁ ଭଏସ୍ ମେସେଜ୍ ଦେଇଥିବା ବିଜ୍ଞପ୍ତିକୁ ଡି ଜିି ଲକର୍ ରେ ସଂଯୋଗ କରିବା ପାଇଁ ମୋର ନୂତନ ମୋବାଇଲ ନମ୍ବରଟି କୁ ଅପଡ଼େଟ୍ କରିଦିଅନ୍ତୁ ମୁଁ ବର୍ତ୍ତମାନ ହଷ୍ଟେଲରେ ଅଛି ଏହି ବିଜ୍ଞପ୍ତି ମୋ ପାଇଁ ଜରୁରୀ ଅଟେ ଏଣୁ କରି ତୁମେ ମୋ ମୋବାଇଲ ନମ୍ବରଟିକୁ ଅପଡ଼େଟ୍ କରି ଡି ଜିି ଲକର୍ରେ ସଂଯୋଗୀକରଣ କଲେ ମୁଁ ବିଜ୍ଞପ୍ତିଟିକୁ ସହଜରେ ପାଇପାରିବି